ହେଲୋ ହେଲୋ ହଁ ହଁ ହୋଇ ହୋଇ ଏବେ ମୁଁ ଏବେ ମୁଁ ଷ୍ଟଲ୍ ଯାକ ଏମତି ଗାଁ ଗହଳିରେ ଏମତି ବୁଲଉଛି ହଁ ହଁ ହେଉଛି ଆପଣ କିଣିବେ କି ହଁ ଦେଇପାରିବୁ ତୁମେ ଯେତେ ତୁମେ ବହୁତ ନେଲେ ଆମେ ଟିକେ କମ୍ କରିବୁ ଆଉ ତୁମେ ଯଦି ଟିକେ ନେଲେ ଆମେ ଟିକେ ବେଶୀ ଇଏ କରିବୁ ଆଉ ଗୋଟେ ଷ୍ଟଲ୍କୁ ଆମେ ଶହେ ଟଙ୍କାରେ ବିକ୍ରି କରୁଛୁ ହଁ ଦେଇପାରିବୁ ଆମେ ତୁମକୁ କେବେ ଦରକାର ଅଛି ଚାହିଁଲେ ତ ଆମେ ଜଲଦି ଆସିବୁ ଓ କେ ଠିକ୍ ଅଛି ହଁ ହଁ ସବୁ କ୍ୱାଲିଟିର ଅଛି ତୁମେ ଯୋଉ କ୍ୱାଲିଟିର ମାଗିବ ଆମେ ସେଇ କ୍ୱାଲିଟିର ଦେବୁ ଆମ କମ୍ପାନୀ ଆମର ଅଛି ହଁ ହଁ ସବୁ ହଁ ହଁ ସବୁ ମିଳିବ ତୁମେ ଯାହା ଇଚ୍ଛା କରିବ ତାହା ହିଁ ମିଳିବ ହଉ ହଉ ଆମ କମ୍ପାନୀ ବହୁତ ଭଲଟା ମିଳିବ ତୁମେ ଆଉ କୋଉ ଗ୍ରୁପ୍ ପାଇଁ ମଗେଇବ ତାହେଲେ କୁହ ହଉ ହଉ ମିଳିବ ସବୁ ମିଳିବ ଆଉ ସମସ୍ତଙ୍କ ପାଇଁ ଅଲଗା ଅଲଗା ଷ୍ଟଲ୍ ନା ଏକା ପ୍ରକାର ଷ୍ଟଲ୍ ତୁମକୁ ଦରକାର ହଉ ହଉ ମୁଁ କଲର୍ କଲର୍ ଦଶଟା ଲେଖାଁ କଲର୍ର ଆଣିଦେଵି ହଉ ହଉ ହଁ ହଁ ହଉ ହଉ